ମୁଁ ଖାଦ୍ୟରେ କିଛି ବିରଳ ସାଧାରଣ ଉତ୍ପାଦନ ଦେଇଥାଏ ଯେମିତିକି ଚିକେନ୍ ତରକାରୀ କଲାବେଳେ ନଡ଼ିଆକୁ ଭାଙ୍ଗି ତାକୁ ବାଟି ତାର ରସକୁ ଅଲଗା କରି ସେଠାରେ ମିଶାଇଥାଏ ଏବଂ ମାଛ କଲାବେଳେ ମାଛ ତରକାରୀରେ ଦହିକୁ ପକାଇଥାଏ ଜହ୍ନି ତରକାରୀ କଲାବେଳେ ଜହ୍ନି ପୋସ୍ତ ମଗଜ ଇତ୍ୟାଦି ଦେଇଥାଏ ଯାହାଦ୍ଵାରା କି ତରକାରୀର ଫେବର ଅଲଗା ପ୍ରକାରର ହୋଇଥାଏ